ଡାକ୍ତରଖାନାରେ ଆମର ରୋଗୀମାନଙ୍କୁ ଓ ଡାକ୍ଟର ସୁବିଧା ଭଲରେ ମିଳୁଛି ଆଉ ପିଲା ଠୁ ପିଲା ଠୁ ନେଇକି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ସୁବିଧା ସୁଯୋଗ ମିଳୁଛି ଏ ଆମ ଡାକ୍ତରଖାନାରେ ଗରିବ ଲୋକମାନଙ୍କୁ ମାଗଣାରେ ଏ ଔଷଧ ବି ସରକାର ଦେଉଛନ୍ତି ଯଦ୍ୱାରା ଗରିବ ଲୋକଟି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ୁ ନାହିଁ ଯଦ୍ୱାରା ଲୋକଙ୍କର ପଇସା ବି ସରୁନାହିଁ ଯଦ୍ୱାରା ଲୋକମାନେ ସୁବିଧା ସୁଯୋଗ ପାଇପାରନ୍ତି ଆଉ ଛୋଟ ଛୁଆ ଜନ୍ମ ହେବା ଦ୍ୱାରା ଆଶାକର୍ମୀମାନେ ବି ବହୁତ ସହଜ କରନ୍ତି ପିଲାମାନଙ୍କ ସେବା ସେବା ସହଯୋଗ କରି ପିଲାମାନଙ୍କର ସୁବିଧା ଅସୁବିଧାରେ ରୁହନ୍ତି ଆଉ ରୋଗୀମାନଙ୍କୁ ଅସୁବିଧାରେ ସାହାଯ୍ୟ ବି କରୁଥାନ୍ତି